ଆମର୍ ଯେନ୍ ଏ ଆମ ଚନ୍ଦ୍ରଗ୍ରହ କି ଆଗରୁ ଯେନ୍ଟା ମାନେ ମାନେ ରକେଟ ମାନେ ଛଡ଼ା ହେଇଥିଲା ଯେନ୍ଟା ବିଭିନ୍ନ ଜିନିଷ୍ ଜାଗାରେ ପଡ଼ିଯାଇଥିଲା ସେଇଟା ସେଇଟାକି ଦେଖଲେ ରିହାତି ଦେଖଲେ ବହୁତ ତଫାତ ହଉଛେ କାହିଁଥିଲାଗି ସେଇଟା ଆସ୍ତେ ଆସ୍ତେ ମାନେ ଉନ୍ନତିକରଣ ହେତିଲ୍ ଯାଉଛେ ଯେନ୍ଟାକି ଚନ୍ଦ୍ରପୃଷ୍ଠରେ ଯିକିରି ଏନ ସକ୍ସାସ ହେଇକିରି ଆଇଛେ ଆର୍ ବହୁତ ଉନ୍ନତି ହେଇଛେ ଆରୁ ଏଥିର୍ ମାଲ ମେଲଟ୍ରିଅସ ସାମାନ ଗୁଡ଼ାକ ବି ଆମର ଓଡ଼ିଶାରୁ କିଛି ସାମାନ ଯାଇଛେ ଆମେ ଯାହା ନିୟୁଜ୍ ପତରେ ଜାଣିଛୁଁ ସେଥିର୍ ଲାଗି ମାନେ ଆଗର ଅପେକ୍ଷା ଇହାଦେ ବହୁତ ଉନ୍ନତ ଅଛି